ମୁଁ ମୋର ଉପଭୋକ୍ତାଙ୍କୁ କହିବାକୁ ଯାଉଛି ଯେ ମୋର ଏକ ଛୋଟ ବ୍ୟବସାୟ ମୁଁ ଚଳାଉଛି ଯେଉଁଠାରେ କି ବିଭିନ୍ନ ପ୍ରକାର ଜିନିଷ ରହିଛି ବ୍ଲାଉଜ କପଡ଼ା ସଲୱାର ସୁଟ୍ ଚୁଡ଼ିଦାର ଟପ୍ ବିଭିନ୍ନ ପ୍ରକାର ଜିନିଷ ସିଲେଇବା ପାଇଁ କପଡ଼ା ମଧ୍ୟ ରହିଛି ତ ଏହି କପଡ଼ା ବହୁତ ସ୍ମଉଥ ବହୁତ ସୁନ୍ଦର ମଧ୍ୟ ବହୁତ ସମୟ ପର୍ଯ୍ୟନ୍ତ ମାନେ ଲାଷ୍ଟିଂ କରିଥାଏ କୌଣସି ପିନ୍ଧିବାରେ ମଧ୍ୟ ଅସୁବିଧା ହୋଇନଥାଏ ବହୁତ ସୁନ୍ଦର ମଧ୍ୟ ଲାଗିଥାଏ ମା ପିନ୍ଧିଲା ପରେ ସମସ୍ତଙ୍କୁ ବହୁତ ସୁନ୍ଦର ଲାଗିଥାଏ ତ ଏହି ଜଣେ ଚୁଡ଼ିଦାର ସିଲେଇବା ପାଇଁ ହେଲେ ଦି ମିଟର କପଡ଼ା ତାଙ୍କୁ ଦରକାର ପଡ଼ିଥାଏ ତ ଦି ମିଟର କପଡ଼ାରେ ତାଙ୍କୁ କମ୍ଫର୍ଟେବ୍ଲି ଜିନିଷଟା ହୋଇଯାଏ ତାଙ୍କୁ ଭଲସେ ହୋଇଯାଏ ଡ୍ରେସଟା ତ ଚୁଡ଼ିଦାର ଅଛି ବିଭିନ୍ନ ପ୍ରକାର ଜିନିଷ ରହିଛି ତ ଏଇଟା ସିଲେଇବା ପାଇଁ ତିନିଶହ ଚାରିଶହ ଟଙ୍କା ମଧ୍ୟ ଲାଗି ଯାଉଛି